ମୋବାଇଲ୍ ଟି ଭି ଇଣ୍ଟରନେଟ୍ ଦ୍ୱାରା ଆମେ କିପରି ମାନେ ଭଲ ପାଠ ପଢ଼ିବା କେମିତି ଆମେ ଆଗକୁ ଯିବା ବୋଲି ସେଇଟା ଉଦ୍ଭାବନ କରାଯାଇଛି ସେ ପିଲାମାନେ ସେ କାମକୁ ମାନେ ଭଲ କାମରେ ନ ଲଗେଇ ଗେମ୍ ଏମିତି ଭିଡ଼ିଓ ମୁଭି ଦେଖିକିରି ଅଯଥାରେ ଟାଇମ୍ ବରବାଦ୍ କରୁଛନ୍ତି ବରବାଦ୍ କରିବା ଦ୍ୱାରା ସେମାନଙ୍କର ମାନସିକ ଅଭିବୃଦ୍ଧି ଖରାପ ଗେମ୍ ଖେଳିବା ଦ୍ୱାରା ପିଲାମାନଙ୍କର ମାନସିକ ଅଭିବୃଦ୍ଧି ଖରାପ ହୋଇଥାଏ ଏଥିପାଇଁ ସେଇ ସବୁ ଗେମିଂ ଠାରୁ ଦୂରେଇକି ରହି କେମିତି ପାଠପଢ଼ାରେ ମନ ଲାଗିବ ସେଇଆଡ଼େ ଯାଇକି କରନ୍ତୁ